ହଁ ଭାଇ ଆପଣଙ୍କର କେତେ ଟଙ୍କା ହେଲା ଆଉ ଆପଣ ଭାଇ ପାଖରେ ଖୁଚୁରା ଅଛି ତ ଯଦି ଖୁଚୁରା ନାହିଁ ତା'ହେଲେ ତ ମୁଁ ଅନଲାଇନ ପେ କରିପାରିବି ଆଛା ଯଦି ଆପଣଙ୍କ ପାଖରେ ଖୁଚୁରା ଅଛି ତା'ହେଲେ ଆପଣ ଖୁଚୁରା ଦିଅନ୍ତୁ ନାହିଁ ତ ମୁଁ ଆପଣଙ୍କୁ ଚେଞ୍ଜ କରି ନଗଦ ଟଙ୍କା ଦେଇ ପାରିବେ ତ ଖୁଚୁରା ଯଦି ଆପଣଙ୍କ ପଇସା ଦେଲେ ଆପଣଙ୍କ ନଗଦ ଟଙ୍କା ଦେଇ ପାରିବେ ତ ମୋତେ ଫେରାଇ ପାରିବେ ତ